ଏଲପିଜି ସିଲିଣ୍ଡର ଯେତେବେଳେ ଘରେ ରୋଷେଇ ପାଇଁ ଆମେ ବ୍ୟବହୃତ କରୁ ଏସବୁ ଆମେ ବହୁତ ସୁରକ୍ଷା ସତର୍କତା ଅବଲମ୍ବନ କରିବାକୁ ପଡ଼େ ସାଧାରଣତଃ ଘରର ଦ୍ୱାର ଖୋଲାଯାଏ ଗ୍ୟାସ୍ ଯେତେବେଳେ ଅନ କରୁ ଆମେ ତେଣୁ ପ୍ରଥମେ ଗ୍ୟାସ୍ ପ୍ରବେଶ କରୁ ତାକୁ ଖୋଲା ଜାଗାରେ ଆମେ ରଖୁ